ପିଲାମାନେ ସେମାନଙ୍କ ଖାଲି ସମୟରେ ଖେଳ ନୃତ୍ୟ ଚିତ୍ରାଙ୍କନ ପରି କାର୍ଯ୍ୟ କରି ନିଜ ସମୟ ବିତାଇଥାନ୍ତି ମୋ ଭାଇ ଯେଉଁ ସମୟରେ ସେମାନଙ୍କ ଖାଲି ସମୟରେ ବାସ୍ ତାର ଖାଲି ସମୟରେ କ୍ରିକେଟ୍ ଖେଳିବା ପାଇଁ ପଳାଇଯାଏ ଓ ତାର ସମୟ ସେ ଦିନ ବେଳେ ଯାଏ ସନ୍ଧ୍ୟା ବେଳେ ଆସେ ଓ ତାର ଖାଇବା ସମୟ ବିତାଇ ସାରିବା ପରେ ସେ ପାଠ ପଢ଼େ ଓ ମୋର ଭଉଣୀ ଯେ ତାର ଖାଲି ସମୟରେ ନୃତ୍ୟ ଶିଖେ ନୃତ୍ୟ କଳାରେ ତାର ବହୁତ ସେ ବହୁତ ପାରଙ୍ଗମ ଓ ଚିତ୍ରାଙ୍କନରେ ଓ ମୁଁ ମୋ ଖାଲି ସମୟରେ ବା ଅନ୍ୟ ପିଲାମାନେ ତାଙ୍କ ଖାଲି ସମୟରେ ଚିତ୍ରାଙ୍କନ କରନ୍ତି ସେମାନେ ସେହି ଚିତ୍ରାଙ୍କନ ଦ୍ୱାରା ସେମାନେ ମନୋରଞ୍ଜନ ମଧ୍ୟ ହୋଇଥାଏ ଓ ଅନ୍ୟ ମାନେ ଟି ଭି ଇତ୍ୟାଦି ଭଳି ଜିନିଷ ଦେଖି ସେମାନଙ୍କ ଖାଲି ସମୟ ବିତାନ୍ତି